ମୋ ବଗିଚାରେ ମୁଁ ଆମ୍ବ ଗଛଟେ ଲଗେଇବାକୁ ଭଲ ପାଏ ଫୁଲଗଛ ଭିତରୁ ଗୋଲାପ ଫୁଲ ଗଛଟେ ଲଗେଇବାକୁ ଭଲ ପାଏ ଆମ୍ବ ଗଛ ବ୍ୟତୀତ ସଜନା ଗଛଗୁରା ବି ଲଗେଇବାକୁ ବହୁତ ଭଲ ଲାଗେ କାହିଁକିନା ତା ଶାଗ ଯେମିତି ଉପକାରୀ ତାକୁ ମାନେ ଡେଲି ଖାଇଲେ ତ ଯେଉଁ ଭିଟାମିନ୍ ମିଳିବ ସେଇଟା ଆମ ଦେହ ପାଇଁ ବହୁତ ଭଲ ତେଣୁ ମୁଁ ସଜନା ଗଛଟେ ଲଗେଇବାକୁ ଭଲ ପାଏ ଗୋଲାପ ଫୁଲ ତ ମୋର ଅତି ପ୍ରିୟ ସେଥିପାଇଁ ବାଡ଼ିରେ ବଗିଚାରେ ମୋର ଗୋଲାପ ଫୁଲ ଗଛଟେ ତ ନିହାତି ରଖି ଲଗାଏ ମୁଁ